କୃଷକମାନେ କେବଳ ଯେ କୃଷି କାର୍ଯ୍ୟରେ କାର୍ଯ୍ୟ କରିବେ ତାହା ନୁହେଁ ସେମାନେ ମଧ୍ୟ ପାର୍ଶ୍ୱ ବ୍ୟବସାୟ ମଧ୍ୟ କରିପାରିବେ ତେଣୁ ଯାହା ଫଳରେ ସେମାନେ କିଛି କୃଷି ଜାତୀୟ ଦ୍ରବ୍ୟକୁ ମଧ୍ୟ ବିକ୍ରୟ କରି ସେଥିରୁ ଲାଭବାନ ହୋଇପାରିବେ ତେଣୁ କାମ କରିକି ଯାହା ପଇସା ପାଇଥିବେ ତା ସହିତ ପାର୍ଶ୍ଵ ବ୍ୟବସାୟ କରି ଜିନିଷ ଅଦଳ ବଦଳ କରି ବା ବିକିକରି ସେଇଠୁ ପଇସା ପାଇ ନିଜ ପରିବାର ଭରଣପୋଷଣ କରିବେ ଏବଂ ଅଧିକ ଅର୍ଥ ଉପାର୍ଜନ କରିବେ ଯାହା ଫଳରେ ସେମାନଙ୍କ ପରିବାରଟି ସୁରୁଖୁରୁରେ ଚଲିବ ତେଣୁ ପାର୍ଶ୍ଵ ବ୍ୟବସାୟକୁ କୃଷକମାନେ ନିଶ୍ଚୟ ପସନ୍ଦ କରିବେ ଏବଂ ସେମାଙ୍କର ପରିବାର ଆନନ୍ଦରେ କାଳାତିପାତ କରିବ